ସୁନୀଲ ସାର କହୁଥିଲି ନମସ୍କାର ଆଜ୍ଞା ସାର ଆପଣ ସୁରେଶର ପ୍ୟାରେଣ୍ଟସ କହୁଥିଲେ କ'ଣ ଆପଣ ପୁଅ ଉପରେ ଟିକେ ଧ୍ୟାନ ଦିଅନ୍ତୁ ଏଥରକ ଯେଉଁ ଫାଷ୍ଟ ୟୁନିଟ୍ ଟେଷ୍ଟ ହୋଇଥିଲା ପୁଅ ପୁଅ ବହୁତ କମ ମାର୍କ ରଖିଛି ବୁଝିପାରୁଛନ୍ତି କି ତ ସିଏ ପିଲାଙ୍କୁ ପଢ଼ିବାରେ ମଧ୍ୟ ଡିଷ୍ଟର୍ବ କରୁଛି କ୍ଲାସରେ ସେମିତି କିଛି ମନ ଦେଉନି ବହୁତ ମାନେ ପ୍ରୋବ୍ଲେମ କ୍ରିଏଟ କରୁଛି କ୍ଲାସରେ ବୁଝିପାରୁଛନ୍ତି ସେ ପ୍ରାୟତଃ ମ୍ୟାଥରେ ଖରାପ କରିଛି ଇଂଲିଶରେ ବି ଖରାପ କରିଛି ସେମିତି କିଛି ତା'ର ପଫରମାନ୍ସ କିଛି ଏଥରକ ଭଲ ନାହିଁ ବୁଝିପାରୁଛନ୍ତି ତ ଆପଣ ଟିକେ ପିଲା ଉପରେ ଧ୍ୟାନ ଦିଅନ୍ତୁ ଆଉ ଶୁଣନ୍ତୁ ସାର ନାଇଁ କ୍ଲାସରେ ତ ରହୁଛି ଶୁଣନ୍ତୁ ଆଉ ଗୋଟେ କଥା ହେଲା ଆପଣ ଟ୍ୟୁସନ ଉପରେ ଟୋଟାଲି ଡିପେଣ୍ଡ ହେଲେ ଠିକ ହେବନି ସେଟା ଆପଣ ନିଜେ ଘରେ ସେଟା ପିଲା ଉପରେ ଆପଣ ଧ୍ୟାନ ଦିଅନ୍ତୁ ଯେହେତୁ ଆପଣ ଜଣେ ପ୍ୟାରେଣ୍ଟସ ଆପଣ ଘରେ ପିଲା ଉପରେ ଟିକେ ଧ୍ୟାନ ଦିଅନ୍ତୁ ବୁଝିପାରୁଛନ୍ତି ଏମିତିରେ ବି ସାର ଏମିତିରେ ବି ତାଙ୍କ ଯୋଉ ଆମର ପ୍ରିନସପାଲ ଯିଏ ଥିଲେ ସିଏ ବି ଷ୍ଟ୍ରିଟଲି କହିଦେଇଛନ୍ତି ଏଥରକ ଯାହାର ରେଜଲ୍ଟ ଖରାପ ଆସିବ ସେମାନଙ୍କୁ ରଷ୍ଟିକେଟ କରିଦେବା ପାଇଁ ସ୍କୁଲରୁ ତ ଆପଣ ଟିକେ ଧ୍ୟାନ ଦିଅନ୍ତୁ ପିଲା ଉପରେ ବୁଝିପାରୁଛନ୍ତି ଆଜ୍ଞା ତ ଆପଣ ଟ୍ୟୁସନ ଉପରେ ପ୍ରାୟତଃ ଡିପେଣ୍ଡ ନରହି ଟ୍ୟୁସନ ସ୍କୁଲ ଉପରେ ଆପଣ ଟିକେ ଘରେ ତାକୁ ଗାଇଡ଼ କରନ୍ତୁ ମ୍ୟାଡ଼ାମଙ୍କୁ କୁହନ୍ତୁ ଘରେ ଟିକେ ଦେଖିବେ ତାକୁ ବୁଝିପାରୁଛନ୍ତି ଆଜ୍ଞା ତ ପିଲାଟା ଉପରେ ଯଦି ଆପଣ ନଜର ନରଖିବେ ତ ପିଲାର ଫିୟୁଚରଟା କ'ଣ ହବ ଆପଣ ଜାଣିପାରୁଛନ୍ତି ଆଉ ଆଜ୍ଞା ଆଜ୍ଞା ତ ଆପଣ ଟିକେ ଧ୍ୟାନ ଦିଅନ୍ତୁ ବୁଝିପାରୁଛନ୍ତି ଆଉ ଆପଣ ଟିକେ ଆସି ସ୍କୁଲରେ ଦେଖାକରିଯିବେ ଆପଣ ସେ ପିଲାକୁ ଆପଣଙ୍କ ପିଲାକୁ ନେଇକି ଟିକେ ଆସି ଦେଖାକରିଯିବେ ପ୍ରିନସିପାଲ ସାରଙ୍କୁ ମଧ୍ୟ ଦେଖାକରିଯିବେ ତାଙ୍କୁ କହିବେ ଏ ବିଷୟରେ କି ଏଥରକ ଏମିତି ଯାହା ପ୍ରୋବ୍ଲେମ ହେଲା ହେଲା ନେକ୍ଷ୍ଟେ ଟାଇମକୁ ଯେମିତି ଆପଣ ଟିକେ ସଚେତନ ହେବେ ସେଇ ବିଷୟରେ ଟିକେ ଧ୍ୟାନ ଦିଅନ୍ତୁ ଆପଣ ଦେଖନ୍ତୁ ଆପଣ ଫାଙ୍କା ଟାଇମ ଦେଖି ସ୍କୁଲ ଆୱାର ଭିତରେ ଆସିକି ଟିକେ ଦେଖା କରନ୍ତୁ

ଠିକ ଅଛି ଆଜ୍ଞା ନମସ୍କାର ସାର